ଗରମରେ ଦୌଡ଼ିବା ପାଇଁ ଟିକେ ସଖାଳ ସଖାଳ କଁଲିଆ ଖରାରେ ସଖାଲ ସଖାଲ ପାଞ୍ଚଟାରେ ଦୌଡ଼ିବାକୁ ପଡ଼େ ଧଳା ପୋଷାକ ପିନ୍ଧିକିରି ସାଙ୍ଗରେ ବୋତଲ ଗ୍ଲୁକୋଜ ଧରିକିରି ବୁଲିବାକୁ ଦୌଡ଼ିବାକୁ ପଡ଼ିବ ଆଉ ବେଶୀ ଖରା ହଉଥିଲେ ଦୌଡ଼ିବା ମନା ସେଥିରେ ଦୌଡ଼ିଲେ ଅଂଶୁଘାତ ହେବ ଆଉ ଅଂଶୁଘାତ ହେବ ଆଉ ଝାଉଁ ମାରିଦବ ଅଂଶୁଘାତରେ ଭାରି ଦୁର୍ବଳ କରିଦବ ତା'ପରେ ଥଣ୍ଡାରେ ଦୌଡ଼ିବା ପାଇଁ ଗୋଡ଼ରେ ମୋଜା ବୁଟ୍ ପିନ୍ଧିକିରି ସୁଇଟର ଆଦି ପିନ୍ଧିକିରି ଦୌଡ଼ିବାକୁ ପଡ଼ିବ ଥଣ୍ଡାରେ ସଖାଳେରେ ବି ଦୌଡ଼ିଲେ ଚଳିବ ଉପର ବଲା ଦୌଡ଼ିଲେ ମଧ୍ୟ ଚଳିବ ଉପରବେଲା ଦୌଡ଼ିଲେ ମଧ୍ୟ ଚଳିବ ଆଉ ବର୍ଷାରେ ବର୍ଷାର ପାଗକୁ ଦେଖିକିରି ଚଳିବ ଦୌଡ଼ିବାକୁ ପଡ଼ିବ ପାଗ ଶୁଖିଲା ଅଛି କି ମେଘୁଆ ପାଗ ଅଛି କି ଶୁଖିଲା ପାଗ ଅଛି କି ବର୍ଷା ବର୍ଷା ହେବ ସେଇ ପାଗ ଦେଖିକିରି ସେହି ଆକାରରେ ଆମକୁ ଦୌଡ଼ିବାକୁ ପଡ଼ିବ